ଓଡ଼ିଶାର ଗଣମାଧ୍ୟମ କିପରି ସ୍ଥାନୀୟ ଅର୍ଥନୀତିକ କିମ୍ବା କଲେ ଯେନ୍ତିକି ଆମ ଆମ ଓଡ଼ିଶାରେ ଅର୍ଥନୈତିକ ଆଉ ଚାକିରି କିମ୍ବା ବ୍ୟବସାୟୀ କରିବା ପାଇଁ ଇଣ୍ଟରନସିପ୍ ବିକାଶ ହୁଏ ଆଉ ସବୁ ଲୋକମାନେ ସେଇଠୁ ପ୍ରଦାନ କରନ୍ତି